ଆଜ୍ଞା ଆପଣ ଟ୍ରାଭେଲ ଏଜେନ୍ସିରୁ କହୁଥିଲେ କି ମୁଁ ଗୋଟିଏ ଗାଡ଼ି ବୁକ୍ କରିବାପାଇଁ ଚାହୁଁଛି ମୁଁ ଏବଂ ଆମ ସାଙ୍ଗମାନେ ଏକ ତୀର୍ଥସ୍ଥାନ ପୁରୀ ଯିବାକୁ ଚାହୁଁଛୁଁ ଯେଉଁଥିରେ କି ମୁଁ ନିଜେ ଏହା ଚଳେଇବି ତେଣୁ ଆପଣ ଟିକେ କୋଂନଫର୍ମ କରନ୍ତୁ କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି କାହିଁକିନା ଆମେ ତାହା ଦଶଦିନ ମଧ୍ୟ ବୁଲାବୁଲି କରିବୁ ତେଣୁକରି ଆପଣ ଟିକେ ସୁନିଶ୍ଚିତ କରନ୍ତୁ ଆପଣ କେତେ ଟଙ୍କା ଦେଲେ ସୁବିଧା ହେବ ଏବଂ ତାହା ମୋତେ ଟିକେ ଜଣେଇ ଦିଅନ୍ତୁ